ରୋଷେଇ କରିବା କେବଳ ମହିଳାମାନଙ୍କର କାମ ବୋଲି ଆପଣ ଭାବୁଛନ୍ତି କି ନା ରୋଷେଇ ନୁହଁ ସେ କଥା ଠିକ ରୋଷେଇ କରିବା ମହିଳାମାନଙ୍କର କାମ ତା ସହିତ ଅନ୍ୟ କାମ ବି ଅଛି ଅଛି ରୋଷେଇ ରୋଷେଇ କରିବା ମତେ ମହିଳା ତାର ସବୁ ପ୍ରକାର ରୋଷେଇ ହିଁ ଶିଖିଥାଏ ଭାତ ଡାଲି ଶାଗ ଭଜା ଭଜା ମାଛ ତରକାରୀ ଚିକେନ ତରକାରୀ ମଟନ ତରକାରୀ ମଣ୍ଡା ପିଠା ଚିତୋଉ ପିଠା ଆରିସା ପିଠା ଛୁଞ୍ଚି ପତ୍ର ପିଠା ଏସବୁ ମଧ୍ୟ ବି ଶିଖିଥାନ୍ତି ସନ୍ତୁଳା ପଣଷ କଠା ତରକାରୀ ଶାଗ ତରକାରୀ ଶାଗ ଭଜା ପୋଟଳ ଆଳୁ ତରକାରୀ ପୋଟଳ ଆଳୁ ଭଜା କଲରା ମସଲା ଦିଆ ଭଜା କଲରା ଆଳୁ ଭଜା କୋଲଥ ଡାଲି ମସୁର ଡାଲି ବିରି ଡାଲି ଏସବୁ ବି ମହିଳାମାନେ ଶିଖିଥାନ୍ତି କରିଥାନ୍ତି ପ୍ରତ୍ୟେକ ଦିନ ଘରେ ଗୋଟେ ଗୋଟେ ରୋଷେଇ କରନ୍ତି ମଣ୍ଡାପିଠାଟା ବି କରନ୍ତି ମଣ୍ଡା ପିଠାଟା ବହୁତ ଭଲ ଭାବେ ମହିଳାମାନେ ହିଁ କରିପାରନ୍ତି ମଣ୍ଡା ପିଠା ହଁ ଚିକେନ ତରକାରୀ ମଟନ ତରକାରୀ ଏସବୁ ବି ଭଲ କରିପାରନ୍ତି ପଣସ କଠାରେ ପୁରା ମହିଳାମାନେ ଭଲ ତରକାରୀ କରି ସେଥିରେ ବହୁତ ସମୟ ନିଅନ୍ତି ଚିକେନ ତରକାରୀ ପରିକା ପଣସ କଠା ତରକାରୀକୁ କରନ୍ତି ପୁରୁଷମାନେ ସେ ସବୁ କରିପାରନ୍ତି ନାହିଁ ପୁରୁଷମାନେ ରୋଷେଇ କରନ୍ତି ହାଲକା ରୋଷେଇ ଭାତ ଡାଲି ଭଜା ଶାଗ ଭଜା ଏତିକି କିନ୍ତୁ ମହିଳାମାନେ ସବୁ ପ୍ରକାର ରୋଷେଇ ସବୁ ପ୍ରକାର ପିଠାପଣା ସବୁକିଛି ମହିଳାମାନେ ହିଁ ସବୁ କରିପାରନ୍ତି ବହୁତ ଭଲ ବି ମହିଳାମାନେ ରୋଷେଇ କରିପାରନ୍ତି ପୋଟଳ ତରକାରୀଟା କେମିତି ପୋଟଳକୁ ଆଗ ଧୋଇ କାଟିବେ ଆଳୁ କାଟିବେ ତା'ପରେ ମସଲା ଅଦା ରସୁଣ ପିଆଜ ଜିରା ଲଙ୍କା ସବୁ ବାଟିକି ରଖିବେ ଆଗ ପୋଟଳକୁ ଆଳୁକୁ ଭାଜିଦେବେ ଭାଜିକି ସେଥିରେ ଭଜା ହେଇ କାଢ଼ିଦେଲା ପରେ ପୁଣି ତେଲ ପକେଇ ସେଥିରେ ମସଲା ଟମାଟର ମସଲା ଦିଆଯିବ ଜିରା ପାଉଡ଼ର ଧନିଆ ପାଉଡ଼ର ଲଙ୍କା ପାଉଡ଼ର ଚିକେନ ମସଲା ଦିଆଯାଇ ଆଳୁ ପୋଟଳ ଆଳୁ କଷା ଯିବ କଷା କଷି ହେଇଗଲା ନିହାତି ପନ୍ଦର ମିନିଟ୍ କଷିଲା ପରେ ସେଥିରେ ପାଣି ଦେବେ ତା'ପରେ ତରକାରୀ ହେଇଯିବ ପୁରୁଷମାନେ ଏତେ ସମୟ ନିଅନ୍ତିନି ନା ଏତେ ଭଲ କରନ୍ତିନି ପୁରୁଷମାନେ ସିମ୍ପୁଲରେ ଭାତ ଡାଲି ଭଜା କରିଦେବେ